ଆମର ଏଠାରେ ଢେଙ୍କାନାଳର କପିଳାଶ ମନ୍ଦିର ହେଉଛି ଶ୍ରେଷ୍ଠ ଶୈବ ପୀଠ ଏଠାକୁ ବହୁତ ଲୋକ ଆସନ୍ତି ମନ୍ତ୍ରୀ ଏମଏଲଏ ସାଂସଦ ସବୁ ସ୍ତରର ଲୋକମାନେ ଏଠାକୁ ଆସନ୍ତି ଆଉ ସେମାନଙ୍କର ମନସ୍କାମନା ମଧ୍ୟ ପୂର୍ଣ୍ଣ ହୋଇଥାଏ ସେମାନେ ବହୁତ ଦାନ ଧର୍ମ ମଧ୍ୟ କରିଥାନ୍ତି ଯୋରନ୍ଦା ମହିମା ଗାଦି ସେଠାରେ ବାବାମାନେ ବି ରୁହନ୍ତି ହଣ୍ଡା ହଣ୍ଡା ସେଇଠି ଘିଅ ପୋଡ଼ାଯାଏ ଭକ୍ତମାନେ ସବୁ ପୂଜାରେ ଆସନ୍ତି ଆଉ ମଧ୍ୟ ସେଠିକି ଗଲେ ଅନ୍ୟ ଜିନିଷ ମଧ୍ୟ କିଣାକିଣି କରିଥାନ୍ତି ଗ୍ରାହାକମାନେ ମଧ୍ୟ ଯାଇଥାନ୍ତି ଆଉ ଦୋକାନୀ ମାନେ ମଧ୍ୟ ସେଠାକୁ ଯାଇଥାନ୍ତି ସବୁ ବର୍ଗର ସବୁ ଶ୍ରେଣୀର ଲୋକମାନେ ସେଠାରେ ଏକତ୍ରିତ ହୋଇଥାନ୍ତି ଆଉ ଏଇ ମନ୍ଦିର କୁ ଦେଖନ୍ତି ଠାକୁରଙ୍କ ପୂଜା ଅର୍ଚ୍ଚନା କରି ସେଇଠି ଲୋକମାନେ ଆନନ୍ଦିତ ହୁଅନ୍ତି